ହଁ ଦେଉଛୁ ରେ କିଏରେ ଆମର ଗୋଟେ ନୂଆ ସିନେମା ହଲ୍ରେ ଲାଗିଛିରେ ଯିବାରେ ନବରଙ୍ଗପୁର ସି ଡ଼ି ଏ ଥ୍ରୀ ସିନେମା ହଲ୍ରେ ସିନେମା ହଲ୍ରେ ଲାଗିଛି ଗୋଟେ ସେଠି ନବରଙ୍ଗପୁରରେ ସେ ଆନିମଲ୍ ଲାଗିଛି ଆନିମଲ୍ ମୁଭି ସନ୍ଧ୍ୟା ଶୋ ହଏ ପଢ଼ାପଢ଼ି କରୁଛୁ କି ନାଇଁ ଭାଇ ଭଲ୍କି ନବରଙ୍ଗପୁରରେ କିଛି ନାଇଁ ହଁ ହଁ ଗୁଟେ କି ଯିବା କି ସନ୍ଧ୍ୟାବେଳକୁ ବୁଲି ଆଇବା ତୋର ତ ପଢ଼ା ନିଶା ନ ଥିବ ଖାଲି ଫ୍ୟାମିଲି ଥିଲା ବୋଲି ତୁ ଚାହୁଁଛୁ ସେ ଟୋକା ସେ ଉଁ ଏ ସନ୍ଧ୍ୟାବେଳକୁ ଯିବା କେ

ଏଇ ସନ୍ଧ୍ୟାବେଳେ ସେମ୍ତି କର୍ବା ଲାଗି ନାଇଁ ପଇସା ମୋ ପାଖରେ ବେଶୀ ନାଇଁ ତୁଇ ବି ଅଧା ଧରିଥିବୁ ମୁଁ ବି ଅଧା କୁଡ଼ିଏ ହଜାର ଖଣ୍ଡେ ଅଛିରେ ବେଶୀ ନାଇଁ ଏ କ'ଣ ବୋଲୁଛୁ ଶୁଣି ହେଲା ନାଇଁ ସେଠି ବି ତ ଖାଇବା ତୋର ଆଇବାରେ ଇଚ୍ଛା ଅଛି କି ନାଇଁ ରେ ଅଇଲାଣି ଟ୍ରାକ୍ଟର ଅଛି ଟ୍ରକ୍ଟରରେ ପଳେଇବା ନାଇଁ ସିନେମା ହଲ୍ ଠିକି ଯିବ ଅଟୋ ଅଛିରେ ଅଟୋରେ ପଳେଇବା ହଇ ଯିବା ସନ୍ଧ୍ୟା ଯିବା ତ ପଇସା ହେରିକା ଧରିଥିବୁ ମିଶିକରି ଯିବାନି ହେଇଛି ବା ମୁଇଁ ମଜାକ୍ କଲି କେଉଁଠି ଚଢ଼ୁଛି ପପ୍କର୍ଣ୍ଣ ଫପ୍କର୍ଣ୍ଣ ଖାଇବାନି ନାଇଁରେ ମୋତେ ଆଉ ବିଜାର୍ କରନା ନାଇଁ ବା କ୍ଲାସ୍ରେ ଦେଖିଥିଲି ଖାଇଛି ହଉ ଠିକ୍ ଅଛି ମୁଁ ତୋତେ ସନ୍ଧ୍ୟାବେଳକୁ ଫୋନ୍ କରିବି ଆଉ ଯିବା ହଉ ଠିକ୍ ଅଛି